କର୍କଟ ହୃଦରୋଗ ଭଳି ଗମ୍ଭୀର ରୋଗ ଚିକିତ୍ସା ମଧ୍ୟ ସୁବିଧା ରହିଅଛି ଯେମିତି କି ଯଦି ଆପଣଙ୍କୁ କର୍କଟ ରୋଗ କିମ୍ବା ହୃଦରୋଗ ହେଇଛି ଆପଣ କେମୋ କିମ୍ବା ଫିଜିଓଥେରାପି କିମ୍ବା ଡାଇଲିସିସ୍ ଏସବୁ ଗ୍ରହଣ କରିପାରିବେ ଫିଜିଓଥେରାପି ବହୁତ ଗୁରୁତ୍ୱପୂର୍ଣ୍ଣ ଯଦି ଆପଣ ଏହା ନିଅନ୍ତି ତେବେ ଆପଣଙ୍କର ହୃଦରୋଗ ଏବଂ କର୍କଟ ରୋଗରୁ ବଞ୍ଚିବାର ସମ୍ଭାବନା ବହୁତ ବଢ଼ିଯାଏ ତ ଆପଣ ଯଦି ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ଏହି ଗୁଡ଼ିକ ଆପଣଙ୍କୁ ନେବା ଗ୍ରହଣୀୟ ଯଦି ଏଗୁଡ଼ିକ ଆପଣ ନେବେ ତେବେ ଆପଣ ସୁଲଭ ପ୍ରାପ୍ତି କରିବେ ଏବଂ ଆପଣ ରୋଗାଗ୍ରସ୍ତ ଶରୀରରୁ ମୁକ୍ତ ପାଇବେ ଏବଂ ଏକ ସୁଖ ଜୀବନଯାପନ କରିପାରିବେ ପୁଣିଥରେ ଆପଣଙ୍କ ଶରୀରକୁ ସୁସ୍ଥ କରିପାରିବେ ଏବଂ କର୍କଟ ହୃଦରୋଗ ଭଳି ରୋଗରୁ ମଧ୍ୟ ଆପଣ ନିସ୍ତରୀ ପାରିବେ